ହ୍ୟାଲୋ କିଏ କହୁଥିଲେ ଓହୋଃ ଅଁ କେତେ ଟଙ୍କା ଭିତରେ ନେବେ ଆଉ କଣ ସେଟ୍ ନେବେ କହିଲେ ଆଚ୍ଛା କଣ ନେବେ ଆମର ସ୍ୟାମସଙ୍ଗ୍ ର ଅଛି ଆପଣଙ୍କ ଜେଜେବାପା କେତେ ବୟସର ଆପଣ ସ୍ୟାମସଙ୍ଗ୍ ର ଭଲ କ୍ଵାଲିଟି ଅଛି ତା'ର ପିକ୍ଚର୍ ଫିକ୍ଚର୍ ବି ଭଲ ଆପଣ ଆସିକି ସେଇଟା ନେଇପାରିବେ ନହେଲେ ଯେହେତୁ ଆପଣଙ୍କ ଜେଜେବାପା ଅଶି ବୟସର ଆପଣ ନୋକିଆ ସେଟ୍ଟେ ନେଲେ ବେଶୀ ଭଲ ହୁଅନ୍ତା ଚଳେଇ ଚୁଲା ପାରିବାପାଇଁ ଠିକ୍ ହୁଅନ୍ତା ତାଙ୍କପାଇଁ ହଁ ଜିଓ ଆସୁଛି କିନ୍ତୁ ମ୍ୟାଡ଼ମ୍ ଜିଓର କ୍ଵାଲିଟିଟା ଏତେ ଭଲ ନୁହଁ ନୋକିଆ ଅପେକ୍ଷା ଜିଓ ଅପେକ୍ଷା ନୋକିଆଟା ଟିକେ ଭଲ ଜିଓ ନୂଆ ଟିକେ ତା'ର ଅ ବଟମ୍ଟା ଟିକେ ଭଲ ଆସୁନି ସେ ଟିକେ ବୁଢ଼ା ଲୋକ ହେଇଗଲେଣି ନା ଚଲାଚୁଲି ପାଇଁ ଟିକେ ପ୍ରୋବ୍ଲେମ୍ ହେବ କିନ୍ତୁ ନୋକିଆଟା ତାଙ୍କପାଇଁ ଆରାମସେ ସହଜ ହେଇଯିବ ଭଲ ପଡ଼ିବ ଆପଣ ଆପଣଙ୍କୁ କମ ରେଟ୍ ରେ ପଡ଼ିଯିବ ନୋକିଆ ସେଟ୍ଟା ଆପଣ ଭଲ ରେଟ୍ ରେ କିଣିପାରିବେ ତାକୁ ଏବେବି ମାର୍କେଟ୍ରେ ରେଟ୍ କମ ଅଛି ନୋକିଆର କିଛି ପ୍ରୋବ୍ଲେମ୍ ହେବନି ଆପଣଙ୍କ ପାଇଁ ଆପଣ ଆସିକି ଟିକେ ଦେଖିଦିଅନ୍ତୁ ମୋବାଇଲ୍ଟା ଆଉ କଣ ନେବେ ଦୁଇଟାଙ୍କ ଭିତରୁ ଦେଖିବେ ଜିଓ ଦେଖିବେ ନୋକିଆ ଦେଖିବେ ଆପଣଙ୍କୁ କୋଉଟା ସୁବିଧା ହେବ ଆପଣ ସେଇଟା ଦେଖିବେ ଆଉ ଜିଓରେ ଆପଣଙ୍କୁ ମିଳିଯିବ ପନ୍ଦରଶହ ଟଙ୍କା ଭିତରେ ନୋକିଆର ମିଳିଯିବ ସତରଶହ ଅଠରଶହ ଟଙ୍କା ଭିତରେ ନୋକିଆର ଭଲ କ୍ଵାଲିଟି ଅଧିକ ଟଙ୍କା ଦୁଇଶହ ମିଳିବ କିନ୍ତୁ ଆପଣଙ୍କୁ ଭଲ କ୍ଵାଲିଟି ମିଳିବ ଆସିକି ନିହାତି ଭାବେ ଆପଣ ଆସିକି ଦେଖିଦିଅନ୍ତୁ ନୋକିଆଟା ମୁଁ ସେଇ ଦଶ ଆଠ୍ ଟାରୁ ଦୋକାନ ଖୋଲାହେଉଛି ପାଞ୍ଚଟା ସାତଟା ଆଠ୍ ଟା ଆପଣ ଆ ଯୋଉ ସାତଟା ଆଠ୍ ଟା ଆପଣ ଦେଖିବେ ଆଉ ନାଇ ନାଇ ମୋ ପିଲା ଅଛନ୍ତି ପିଲାମାନେ ମୁଁ ଯେତେବେଳେ ନଥିବି ମୋ ପିଲାମାନେ ଅଛନ୍ତି ପିଲାମାନେ ଆସିକି ଆପଣ ପିଲାମାନଙ୍କୁ କହିଲେ ଯେ ମୁଁ କହିଦେବି ପୂର୍ବଦିନ ମୁଁ କଥା ହେଇଥିଲି ମୋ ସହିତ ମୋ ନାଁ ନେଇକି କହିଦେବେ ସେମାନେ ଆପଣଙ୍କୁ ଦେଖେଇ ଦେବେ ମୁଁ ମୁଁ ଆସିଲେ ପେମେଣ୍ଟ ଫେମେଣ୍ଟ କଥା ବୁଝିବି ଆଉ ନିହାତି ଆସନ୍ତୁ କାଲି